ଓଡ଼ିଆ ହେଉଛି ଆମ ମାତୃଭାଷା ତେଣୁ ଓଡ଼ିଆ ଭାଷାକୁ ସୁରକ୍ଷିତ ଦେବା ଆମର ହେଉଛିି କର୍ତ୍ତବ୍ୟ ଓଡ଼ିଆ ଭାଷା ଯେପରି ବିଲୁପ ନ ହେବ ସେଥିପ୍ରତି ଲୋକମାନଙ୍କୁ ସଚେତନ ପଡ଼ିବ ଓ ଶିଶୁଟି ଯେତେବେଲେ ଜନ୍ମ ହୋଇ ପ୍ରଥମେ ଓଡ଼ିଆ ଭାଷା ହିଁ କହି ଶିଖିଥାଏ ତେଣୁ ଓଡ଼ିଆ ଓଡ଼ିଆ ଭାଷାକୁ ସଂରକ୍ଷିତ କରିବା ଉଚିତ ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ଓଡ଼ିଆ ଓଡ଼ିଆ ଭାଷାର କିପରି ଭାବରେ ଉନ୍ନତି ହେବ ସାରା ଦେଶରେ ଓଡ଼ିଆ ଓଡ଼ିଆ ଭାଷାର ପ୍ରତିଯୋଗିତା କରାଯିବ ଓଡ଼ିଆ ଗୀତକୁ ପ୍ରଚାର ପ୍ରସାର କରାଯିବ ପୌରାଣିକ ଗଳ୍ପ ରାମାୟଣ ମହାଭାରତ ପରି ଭାଗବତ ଗୀତା ପରି ଓଡ଼ିଆ ଭାଷାର ସାହିତ୍ୟକୁ ପ୍ରଚାର କଲେ ଓଡ଼ିଆ ଭାଷାର ଉନ୍ନତି ଘଟିିବ ଓଡ଼ିଆ ଭାଷା ବଢ଼ିଆ ଭାଷା ଯେପରି ଭାବରେ ଲୋକମାନେ ତାଙ୍କର ପରିଚୟ ପ୍ରଦାନ କରିଥାନ୍ତି ସେହିପରି ଓଡ଼ିଆ ଭାଷାକୁ ଉନ୍ନତ କରିବା ପାଇଁ ଲୋକମାନେ ଚେଷ୍ଟା କରିବା ଦରକାର ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଓଡ଼ିଆ ସଂସ୍କୃତିରେ ପ୍ରସାର ପାଇଁ ଲୋକମାନେ ସବୁ ସଚେତନ ହେବା ଦରକାର ଓଡ଼ିଆ ଭାଷାର ଯେପରି ବିଲୋପ ନହେବ ସେଥିପ୍ରତି ଧ୍ୟାନ ଦେବା ଉଚିତ ଓଡ଼ିଆ ଭାଷାରେ ଆମେ ଅତି ସହଜରେ ଜାଣିପାରିଥାଉ ଓଡ଼ିଆ ଓଡ଼ିଆ ଭାଷା ଆମକୁ ସରଳ ଲାଗିଥାଏ କାରଣ ଆମେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ହିଁ କଥାବାର୍ତ୍ତା କରିଥାଉ ଓଡ଼ିଆ ଭାଷା ହେଉଛି ଏତେ ସହଜରେ ଆମେ ଓଡ଼ିଆ ଭାଷାରେ ସବୁକିଛି ବୁଝିପାରିଥାଉ ଏବଂ ଜାଣିପାରିଥାଉ ତେବେ ଓଡ଼ିଆ ଭାଷାର ଗୌରବ ତେଣୁ ଆମକୁ ଓଡ଼ିଆ ବୋଲି କୁହାଯାଇଥାଏ ଓଡ଼ିଶାରେ ଏହି ଓଡ଼ିଆ ଭାଷା ଅଧିକ ପ୍ରଭାବଶୀଳ ତେଣୁ ଓଡ଼ିଶାବାସୀ ଏହି ଭାଷାକୁ କିପରି ବିଲୋପ ନ କରିବେ ସେଥିପ୍ରତି ସଚେତନ ହେବା ଦରକାର ଓଡ଼ିଆ ଭାଷାରେ ପ୍ରତ୍ୟେକ ବ୍ୟକ୍ତି କଥାବାର୍ତ୍ତା ହୋଇଥାନ୍ତି ଓଡ଼ିଆ ଭାଷା ହେଉଛିି ଆମ ସମସ୍ତଙ୍କର ମୁଖ୍ୟ ଭାଷା